ମୁଁ ଛୋଟବେଳୁ ମୋର ଗଛ ଭାରି ପ୍ରିୟ ମୁଁ ଛୋଟବେଳୁ ଗଛପତ୍ର ସବୁ ଲଗାଏ ସବୁ ପନିପରିବା ଚାଷ ବି ଛୋଟବେଳୁ ସବୁ କରେ

ଆଉ ମୁଁ ଆଣିକି ଗଛକୁ ଯେଉଁଠୁ ଡାଳ ଖଣ୍ଡେ ହେଲେ ବି ଆଣିକି ତାକୁ ଆଗେ ଲଗେଇବି ଲଗେଇକି ତାର ଯତ୍ନ ନେବି ସେ ଗଛ ଯେଉଁ ଦିନ ଟିକେ ପତ୍ର ବାହାରି ଯିବ କି କ'ଣ ହେବ ମୋତେ ଏତେ ଖୁସି ଲାଗେ ଯେ ନାହିଁ ମୋ ଗଛ ବଢ଼ିଲା ମୋ ଗଛ ଇଏ ହେଲା ବୋଲି ମୋର ମୁଁ ତାକୁ ଜୀବନ ଭଳିଆ ମୁଁ ପୁରା କରେ ଆଉ